ମୋ ଫ୍ରେଣ୍ଡ୍ ର ବର୍ଥଡ଼େ ଆମେ କିଛି ଗିପ୍ଟ ନେବା ପାଇଁ ଆସିଥିଲି ମୁଁ ଖୋଜୁଥିଲି ମୁଁ ଖୋଜୁଥିଲି କି କିଛି ଟେଡ଼ି ଟାଇପ୍ର ଯଦି ଥାଆନ୍ତା ଗିପ୍ଟ ତ ଭଲ ହେଇଥାନ୍ତା

ହଜାରେ ଦୁଇ ହଜାର ଭିତରେ ମୁଁ ଖୋଜୁଥିଲି ନା ରେଟ୍ ଭିତରେ କିଛି ଭଲ ହୁଅନ୍ତା ହଁ ମୁଁ ସେମ୍ପୋ ଫେସ୍ ୱାସ୍ ସେମ୍ପୋ ଫେସ୍ ୱାସ୍ ନେବା ପାଇଁ ଚାହୁଁଥିଲି ଆପଣଙ୍କ ଦୋକାନରେ କୋଉ ଟାଇପ୍ର ସେମ୍ପୋ ଫେସ୍ ୱାସ୍ ଅଛି ଟିକେ କୁହନ୍ତୁ ତ ହଁ ଏ ନେ ଓନ୍ଲି ହେୟାର୍ ଫଲ୍ ହେଉଛି ଡେଣ୍ଡ୍ରଫ୍ ବି ହେଉଛି ଚୁଟି ରଫ୍ ହେଇଯାଉଛି ଟିକେ ସ୍ମୁଥ୍ ହେବାପାଇଁ ଚୁଟି ଟିକେ ଗ୍ଲେଜିଂ ବି ହେବାପାଇଁ ଚୁଟି ଏଇ ଟାଇପ୍ର ମାନେ ଏମିତି କିଛି ସେମ୍ପୋ ଦିଅନ୍ତୁ ଟିକେ ମୋ ଚୁଟି ପୁରା ପୁରି ଗ୍ଲେଜିଂ ଆସିବ ଏ ହେୟାର୍ ଫଲ୍ ଯେମିତି କମିଯିବ ଡେଣ୍ଡ୍ରଫ୍ ଯୋଉ ହେଉଛି ଟୋଟାଲି ଭଲ ହେଇଯିବ ଆଉ କିଛି ଫେସ୍ ୱାସ୍ ହଁ ଏମିତି କିଛି ଗୋଟେ ଫେସ୍ ୱାସ୍ ଦେଖନ୍ତୁ ମାନେ ଯୋଉ ଫେସ୍ ୱାସ୍ ଟା ମୁହଁ ରେ ଲଗେଇଲେ ମୁହଁ ଟିକେ ହ୍ୱାଇଟ୍ ଆସିବ ଟିକେ ଗ୍ଲେଜିଂ କରିବ ଏମିତି ଏମିତିରେ ବି ନର୍ମାଲି ମାନେ ମୁହଁ ତ ସମସ୍ତଙ୍କର ଏବେ ଶୀତ ଦିନିଆ ଯେହେତୁ ଶୁଖି ଯାଉଛି ମୁହଁ ସମସ୍ତଙ୍କର ରଫ୍ ହେଇଯାଉଛି ମୁହଁ ହଁ ମୁହଁରେ ଏବେ ବହୁତସାରା ପିମ୍ପଲସ୍ ବାହାରୁଛି ଏମିତି କିଛି ଫେସ୍ ୱାସ୍ ଦେଖାନ୍ତୁ ଯୋଉଟା ଲଗେଇଲେ ଟିକେ ମୁହଁ ଟିକେ ଚେଞ୍ଜେସ୍ ଆସିବ ସେମିତି କିଛି ଫେସ୍ ୱାସ୍ ଅଛି ଆପଣଙ୍କ ଦୋକାନରେ ନିହାତି ନିହାତି ସ୍କିନ୍ଟା ହିଁ ପେକ୍ କରିଦିଅନ୍ତୁ ହଁ ମୁଁ ଭାବୁଛି ଗୋଟେ ସ୍କିନ୍ଟା ଭଲ ଲାଗିବ ମୋଠୁ ଆପଣ ସ୍କିନ୍ ହିଁ ପେକ୍ କରିଦିଅନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଦୋକାନରେ ଏତେ ସାରା ଜିନିଷ ଅଛି କହିଲେ ଆପଣ ନିହାତି ମୁଁ କିଣିବି ଆପଣଙ୍କ ଦୋକାନରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ